ହ୍ୟାଲୋ ସାର୍ ସାର୍ ଟ୍ରାଭେଲ୍ ଏଜେନ୍ସିରୁ କଲ୍ ଲାଗିଛି ନା ହଁ ସାର୍ ମୁଁ ରାଜା କହୁଛି ସାର୍ ରାଜା ପ୍ରଧାନ ହଁ ସାର୍ ମାନେ ମୁଁ ଗୋଟେ ଏବେ ଯେଉଁ ଆପଣଙ୍କ ଡ୍ରାଇଭର ଯେଉଁ ଆସିଛି ସାର୍ ଟ୍ରାଭେଲ୍ ଏଜେନ୍ସିରୁ ମୁଁ ଯେଉଁ ବୁକ୍ କରିଥିଲି ସେଟା ଆସିଛି ସେ ସାର୍ ସତ ହେଲେ ମୁଁ ଚଉଦ ଶହ ଟଙ୍କାରେ ସାର୍ ମାନେ କ୍ଲିଅର୍ କରିଥିଲି ସାର୍ ଆପଣ ଏଠିକୁ ଆସିବାକୁ ଅଠରଶହ ଟଙ୍କା ମାଗୁଛି ସାର୍ ଚାରିଶହ ଟଙ୍କା ଦେଇ ମାଗୁଛି ସେ ହଁ ସାର୍ ତ ସେ ଡ୍ରାଇଭର ବି ଅଧିକ ପଇସା ମାଗୁଛି ସାର୍ କ'ଣ କରିବି କ'ଣ କେମିତି ହଁ ସାର୍ ନା ସାର୍ ମୁଁ ଆମର ପାଖରେ ଗୋଟେ ସର୍ଭେ ଗାଡ଼ି ଅଛି ଯିବାର ଅଛି ସାର୍ ତ ଆମେ ଚଉଦ ଶହ ଟଙ୍କା ବୋଲି ସେ ଆପଣଙ୍କର ଅନଲାଇନ୍ରେ ଦେଖାଉଥିଲା ଏବେ ନେକା ଅଠର ଶହ ଟଙ୍କା ମାଗୁଛି ସେ ଡ୍ରାଇଭର କ'ଣ କରିବି ସାର୍ ହଁ ସାର୍ ଆପଣ ଟିକେ ବୁଝାନ୍ତୁ ତାକୁ ଟିକେ ଫୋନ ଫାନ ଟିକେ କରନ୍ତୁ ଆମକୁ କହିବେ ହେଲା ହଉ ଠିକ୍ ଅଛି ସାର୍ ରଖୁଛି ନ ହେଲେ ସାର୍ ସେ ପୁରା କାଟି ଦିଅନ୍ତୁ ସେଟା ମୁଁ ଯିବିନି ଅଲଗା କେଉଁଠା ଯିବି ହେଲା ହଁ ଠିକ୍ ଅଛି କୁହନ୍ତୁ କୁହନ୍ତୁ ନହେଲେ କାଟି ଦିଅନ୍ତୁ ହେଲା